ଭାରତରେ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଏ ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଲା ଆମର ରଜ ପର୍ବ ଆମର ଓଡ଼ିଆ ଲୋକମାନେ ରଜ ପର୍ବକୁ ବହୁତ ଖୁସିରେ ପାଳନ କରନ୍ତି ଏହି ରଜ ପର୍ବରେ ଚାରି ଦିନ ପାଳନ ହୁଏ ଏହି ଚାରି ଦିନରେ ସବୁ ସରକାରୀ ଅଫିସ ଆଉ ଅଲଗା ପ୍ରାଇଭେଟ ଅଫିସ ସବୁ ବି ଛୁଟି ଦିଆହୁଏ ତେଣୁକରି ପରିବାରର ସମସ୍ତ ଲୋକ ଏକାଠି ହୁଅନ୍ତି ଏକାଠି ହେଲା ଭିତରେ ରଜରେ ରଜଯାତ୍ରା ହୁଏ ସବୁ ମାନେ ଦର୍ଶନୀୟ ସ୍ଥାନମାନ ବୁଲିବାକୁ ଯାଆନ୍ତି ଖୁସିରେ ସମସ୍ତେ ପରିବାରରେ ପାଳନ କରନ୍ତି ରଜପର୍ବ ରଜପର୍ବ ଚାରିଦିନରେ ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳନ୍ତି ପିଠାପଣା ଖାଆନ୍ତି ରଜରେ ହେଉଛି ମେନ୍ ପାନ ରଜପାନ ଝିଅମାନେ ଖାଆନ୍ତି ଆଉ ରଜରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ହୁଏ ପୁଅ ପିଲାମାନେ ବି ଭାଗ କରନ୍ତି